ହଁ ହ୍ୟାଲୋ ଭାଇ ହଁ ମୁଁ କହୁଛି ହଁ କଅଁର ଭାଇ କହୁଛି ହଁ ଟାଇମ ତ ହେଇ ଗଲାଣି ଘଣ୍ଟେ ହେଲାଣି ଆମେ ତ ଘଣ୍ଟେ ଅଧେ ସୁଧା ପହଁଞ୍ଚିବା ଦରକାର ନା ଆପଣଙ୍କର ବୋଲେରୋଟା ସେଥିପାଇଁ କାଲିଠୁ ଆଡଭାନ୍ସ ପତ୍ର ଆପଣଙ୍କୁ ଦେଲୁ ଆଉ ଘଣ୍ଟେରେ ଯେଉଁ ଘଣ୍ଟେ ପୂର୍ବରୁ ଟିକେ ଆପଣ ଆସିକି ପହଁଞ୍ଚିବେ ବୋଲିକି ମୁଁ ଆପଣଙ୍କୁ କହିଥିଲୁ ବର୍ତ୍ତମାନ ସୁଦ୍ଧା ଆପଣ ଘଣ୍ଟେ ହେଇଗଲା ଟାଇମ ଆପଣ କାହିଁକି କଣ ପହଁଞ୍ଚୁ ନାହାନ୍ତି ବର୍ତ୍ତମାନ ଆମେ କ'ଣ କରିବୁ ଯଦି କହିଥାନ୍ତ ଅସୁବିଧା ଅଛି ତାହେଲେ ଆମେ ଅନ୍ୟ ଗାଡ଼ି କ'ଣ କରିଥାନ୍ତୁ କି କ'ଣ ବ୍ୟବସ୍ଥା କରିଥାନ୍ତୁ ଆପଣ ବର୍ତ୍ତମାନ ସୁଦ୍ଧା ପହଁଞ୍ଚି ନାହାନ୍ତି ତେଣୁ ଆମେ ଅପେକ୍ଷାରେ ଅଛୁ ଆଉ ଦଶ ମିନିଟ ମୁଁ ଅପେକ୍ଷା କରିବି ଦଶ ମିନିଟ ଭିତରେ ଯଦି ନ ଆସିବେ ନାହିଁ ତାହେଲେ ଆପଣଙ୍କ ଗାଡ଼ି ମୁଁ କ୍ୟାନସଲ କରିଦେବି ଅନ୍ୟ ଗାଡ଼ି ବ୍ୟବସ୍ଥା ମୁଁ ଦେଖିବି ଆଉ ଯଦି ଟାଇମ ତ ହେଇଗଲା ଟାଇମ ହେଇଗଲାଣି ତେଣୁ ଆପଣ ଯଦି ଆସୁଛନ୍ତି ତ ଆସନ୍ତୁ ନହେଲେ ଆମର ପଇସାଟା ଆପସ ଫେରେଇ ଦେବେ ଆଉ ମୁଁ ଅନ୍ୟ ଗାଡ଼ିଟା ବ୍ୟବସ୍ଥା କରୁଛି